ଡିସେମ୍ବର୍ ପଚିଶି ବଡ଼ଦିନ ଛୁଟି ବହୁତ ଆନନ୍ଦ ସହିତ ଦିନ ପାଳନ କରାଯାଏ ଯଦି ବାର ଥାଏ ମାଛ ମାଂସରେ ବି ପିଲା ବୁଡ଼ନ୍ତି ଜାନୁଆରୀ ପହିଲା ସେଥିରେ ବି ବହୁତ ଆନନ୍ଦ ବୁଲି ବାଲି ସବୁ ଯୁଆଡ଼ୁକୁ ଭଲ ଭଲ ପାର୍କ୍ ସବୁ ବୁଲିଯାଆନ୍ତି ମନ୍ଦିର ବୁଲି ଦେବା ଦେବୀ ମନ୍ଦିର ବୁଲିଯାନ୍ତି ଆଉ ଆନନ୍ଦ ପାଳନ କରନ୍ତି ଏମିତି ସବୁ ପାଳନ ହୁଏ ବଡ଼ଦିନ ଛୁଟି ସେ ତ ବଡ଼ଦିନ ଛୁଟି ନାଁ ତ ବଡ଼ଦିନ ଛୁଟି ସେ ବଡ଼ଦିନ ଛୁଟିରେ ଛୁଟି ପାଳନ କରାଯାଏ ଆନନ୍ଦ ଉତ୍ସବରେ ଘର ବି ପୁରୀ ଉଠେ ଆଉ ଏହା ସବୁ ଆଉ ସଂକ୍ରାନ୍ତି ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତି ସେ ପଣା ଦିନ ସିଏ ସେମିତି ବହୁତ ଖୁସିର ସହିତ ପଣା ସଂକ୍ରାନ୍ତି ମକର ସଂକ୍ରାନ୍ତି ଏସବୁ ବିଭିନ୍ନ ରକମରେ ମକର ଚାଉଳ ଭୋଗ ହୁଏ ଠାକୁରଙ୍କ ପାଖରେ ଭୋଗ ଲାଗେ ଆନନ୍ଦ ସବୁ ପୂଜା ପର୍ବ ପାଳନ କରାଯାଏ ଆଉ